ହଁ ମୁଁ ଏକ ପୁସ୍ତକ ପଢ଼ିଛି ଯେପରି ଫକିରମୋହନ ସେନାପତିଙ୍କର ରେବତୀ ଗଳ୍ପ ରେବତୀ ଗଳ୍ପରେ ଗୋଟିଏ ନାରୀ ପ୍ରତି କିପରି ଅବହେଳା କରାଯାଉଥିଲା ତାକୁ ପାଠ ପଢ଼ିବାର ସୁବିଧା ଦିଆ ହେଉନଥିଲାକି ବାହାରକୁ ଯିବାକୁ ସୁବିଧା ଦିଅ ହେଉନଥିଲା କେବଳ କେବଳ ଘରେ ରହିବାର ସୁବିଧା ଦିଆହେଉଥିଲା ତାର ଗୋଟିଏ ଡାଇଲକ ତାର ଗୋଟିଏ କଥା ହେଉଛି ଲୋ ଚୁଲି ଲୋ ନିଆଁ ପଦଟି ମୋତେ ବହୁତଖଖରାପ ଲାଗିଥିଲା ଏବଂ କନ୍ଦାଇ ଦେଇଥିଲା